ଭଲ ଫଟୋ ଉଠାଇବା ପାଇଁ ଆମେ ସାଧାରଣତଃ କୌଣସି ଝରଣା କିମ୍ବା ପାହାଡ଼ କିମ୍ବା କୌଣସି ହିଲ୍ ଷ୍ଟେସନ୍ କିମ୍ବା କୌଣସି ମନ୍ଦିର କିମ୍ବା କୌଣସି ମସଜିଦ ହେଉ କୌଣସି ପାର୍କ କୌଣସି ଭଲ ଭଲ ଜାଗା ହେଉ କୌଣସି ଜଙ୍ଗଲରେ ଭଲ ସିନେରୀ ହୋଇଥାଉ କିମ୍ବା କୌଣସି ଭଲ କାର ପାଖରେ ହୋଇଥାଉ କିମ୍ବା ଗଛ ଭଲ ଥିବା ଜାଗା ହେଉ କୌଣସି ପଶୁପକ୍ଷୀଙ୍କ ପାଖରେ ହେଉ କୌଣସି ଭଲ ସ୍ଵଚ୍ଛ ଜାଗା ହୋଇଥିବା ଦରକାର ଏହି ସବୁ ସ୍ଥାନରେ ଆମେ ଭଲ ଫଟୋସୁଟ୍ କରିପାରିବା